ଅଧିକ ସଂଖ୍ୟାରେ ଲୋକଙ୍କୁ ରୋଷେଇ କରିବାକୁ ପଡ଼ିଲେ ମୁଁ ଗ୍ୟାସ ଇଂଡକସନ୍ ୟୁଜ୍ କରେ ଦିନେ ଖରାବେଳେ ସାତ ଆଠଜଣ ଲୋକ ଆମ ଘରକୁ ପଳେଇଆସିଥିଲେ ତ କଣ କରିବି କିଛି ଖାଇବା ବି ଘରେ ନ ଥିଲା ମୁଁ ଇଂଡକସନରେ ଡିସ୍କରେ ଭାତ ବସେଇ ଦେଇଥିଲି ଗ୍ୟାସରେ ଡାଲି ବସେଇଦେଲି ସେପଟେ ତରକାରୀ ବସେଇଦେଲି ସାତ ଆଠଜଣଙ୍କ ପାଇଁ ରୋଷେଇ ଶୀଘ୍ର ହୋଇଯାଇଥିଲା ଖରାବେଳେ ସେମାନେ ଜଲ୍ଦି ଖାଇଦେଇଥିଲେ